ଆଜିକାଲି ବହୁତ ଗୁଡ଼େ ଗ୍ୟାଲେରୀମାନଙ୍କରେ ଚିତ୍ର ଗୁଡ଼ିକ ଶୋଭା ପାଉଛି ସେଠାରେ ବହୁତ ଗୁଡ଼ିଏ ଖୁବ ସୁନ୍ଦର ସୁନ୍ଦର ଚିତ୍ରମାନ ସେଠାରେ ଫ୍ରେମ୍ ହୋଇ ସେଠାରେ ତାର ଶୋଭା ବର୍ଦ୍ଧନ କରୁଛି ସେଇ ଚିତ୍ରମାନ ଆମ ଲୋକମାନେ ବା ଯେଉଁମାନେ ଚିତ୍ରରେ କଳା କୌଶଳ ପ୍ରଦର୍ଶନ କରିନ୍ତି ସେମାନେ ତାହା ଆଙ୍କିଥାନ୍ତି ଏବଂ ସେମାନଙ୍କର କିଛି ଅସାଧାରଣ ଚିତ୍ର ଯାଇ ସେ ଗ୍ୟାଲେରୀରେ ସ୍ଥାନ ପାଇଥାଏ ସେ ସ୍ଥାନ ପାଇଥିବା ଚିତ୍ର ଗୁଡ଼ି ଖୁବ ଆକର୍ଷଣୀୟ ଲାଗିଥାଏ ସେମିତି ଲୋକମାନେ ସେଠାରୁ ଦେଖି ସେମାନେ ମଧ୍ୟ ଚିତ୍ର ଆଙ୍କିବାକୁ ଅଭ୍ୟାସ କରିଥାନ୍ତି କିନ୍ତୁ ଚିତ୍ର ଆଙ୍କିବା କୌଣସି ସହଜ କାମ ନୁହେଁ କାରଣ ଯାହାର ଚିତ୍ର ପ୍ରତି ଗଭୀର ଆତ୍ମବିଶ୍ୱାସ ବା ସେଥିରେ ଆକୃଷ୍ଟ କିଛି ନଥାଏ ସେ ଭଲ ଚିତ୍ରକର ହୋଇପାରିବ ନାହିଁ ସେଥିପାଇଁ ନିଜ ଭିତରେ ଅନ୍ତର୍ନିହିତ କଳା ଥିବା ନିହାତି ଦରକାର ସେଇଥିପାଇଁ ଚିତ୍ର ଆଙ୍କିବା ବେଳେ ସେମାନେ ବହୁତ ଦିଗ ପ୍ରତି ଧ୍ୟାନ ଦେଇଥାନ୍ତି ସେମିତି ଯେଉଁମାନେ ଚିତ୍ର ଆଙ୍କିବା ବେଳେ ପ୍ରଥମେ ପ୍ରଥମେ ବହୁତ ଗୁଡ଼ିଏ ଭୁଲ କରେ ସେ ପ୍ରଥମେ ସ୍କେଚ୍ ଚିତ୍ର ନକରି ସିଧା ଚିତ୍ର ଅଙ୍କନ କରିବାକୁ ଚେଷ୍ଟା କରିଥାଏ ସେଥିପାଇଁ ତାହା ବାରମ୍ବାର ଭୁଲ୍ ହେଇଥାଏ ସେଥିପାଇଁ ଯେତେବେଳେ ଯିଏ ଚିତ୍ର ଅଙ୍କନ କରିବ ପ୍ରଥମେ ତାହାର ସ୍କେଚ୍ କରିବା ନିହାତି ଦରକାର କାରଣ ସ୍କେଚ୍ କରିବା ଦ୍ୱାରା ଆମେ ସେଇ ଚିତ୍ର ସେ ସାଧାରଣ ଭୁଲ ଗୁଡ଼ିକ ସୁଧାରି ପାରିବା ଏବଂ ପୁଣି ତାକୁ ବଦଳେଇ ଭଲ ଭାବରେ ଚିତ୍ର ଅଙ୍କନ କରିପାରିବା ସେ ସେଇ ଭଲକୁ ସମସ୍ତେ ପ୍ରାୟ କରିଥାନ୍ତି ସେଥିପାଇଁ ସ୍କେଚରେ ପ୍ରଥମେ ଚିତ୍ର କଲେ ସେଇ ଚିତ୍ର ସ୍କେଚରେ ଯଦି ଭଲ ହେଲା ତା' ଉପରେ ଆମେ ଚିତ୍ର କରିପାରିବା ଏବଂ ଏହାଦ୍ୱାରା ଆମେ ସେ ଚିତ୍ର ଯେମିତି ଭଲ ଦିଶିବ ସେଥିପ୍ରତି ଧ୍ୟାନ ଦେଇ ମଧ୍ୟ ପାରିବା ତାପରେ ଜଣେ ଭଲ ଭଲ କଳାକାର ଭାବେ ବହୁତ ଅଭ୍ୟାସ ନିହାତି ଦରକାର ଆଉ ଏ କ୍ଷେତ୍ରରେ ମଧ୍ୟ ଜଣେ ଗୁରୁ ବା ପ୍ରଶିକ୍ଷକର ଆବଶ୍ୟକ ନିହାତି ଦରକାର କାରଣ ଗୁରୁ ବିନା କୌଣସି ଜିନିଷ ଶିଖିବା ସମ୍ଭବ ନୁହେଁ ଜଣେ ଗୁରୁ ହିଁ ଆମକୁ ସଠିକ ମାର୍ଗଦର୍ଶନ କରିପାରିଥାଏ ଏବଂ ସେ ଆମର ଭୁଲ ଭୋଟକାକୁ ସୁଧାରି ତାହାକୁ କିପରି ଭଲ ଭାବରେ ଆହୁରି ନିଖୁଣ ହିସାବରେ କରିପାରିବା ସେ ଆମକୁ ବତେଇଥାଏ ଏବଂ ସେହି ତାଙ୍କ ବତେଇଥିବା ପରାମର୍ଶ ଅନୁସାରେ ଆମେ ଯଦି କରିବା ତେବେ ଆମେ ଜଣେ ଭଲ କଳାକାର ହେଇପାରିବା ସେଥିପାଇଁ ଆମକୁ ନିରନ୍ତର ଅଭ୍ୟାସ ଦରକାର